ହ୍ୟାଲୋ କ'ଣ କହୁଥିଲେ କି ହଁ ପାଞ୍ଚଶହ ଟଙ୍କା ପଡ଼ୁଛି ଆଉ ପ୍ୟାଣ୍ଟ୍ ସିଲେଇ କଲେ ତିନିଶହ ଟଙ୍କା ପଡ଼ିବ ସାର୍ଟ ସିଲେଇ କଲେ ଦୁଇଶହ ଟଙ୍କା ପଡ଼ିବ ହଁ ହଁ ସୁଟ୍ ତିଆରି କଲେ ପାଞ୍ଚ ହଜାର ପଡ଼ିବ ମିନିମମ୍ ଦଶ ଦିନ ଟାଇମ୍ ଲାଗିବ ହଁ ହଁ ହଁ କମ୍ରେ ଯଦି ସେ ହଜାରେ ଦୁଇ ହଜାର ଭିତରେ କମିଯିବ ଆଉ ହଁ ଟିକିଏ ସାମାନ୍ ଯେଉଁ ଲାଗିବା କଥା ଦାମିକାରେ ଟିକିଏ କମ୍ ଦାମ୍ରେ ଲାଗିବ ଆଉ ହ୍ୟାଲୋ ହଁ ଫ୍ରକ୍ ସିଲେଇ କରୁଛି ଏଇ ଫ୍ରକ୍ ଶହେ ଟଙ୍କା ଭିତରେ ପଡ଼ିବ ସିଲେଇ ମଜୁରି ହଁ କପଡ଼ା ମୁଁ ସିଲେଇ କରିକି ଦେଲେ ଦୁଇ ଦିନ ଭିତରେ ଦେଇଦେବି ଆଉ ନାହିଁ ତୁମେ କପଡ଼ାଟା ଦେବ ଆଉ ହଁ ହଁ ହଁ ହଁ ପଞ୍ଜାବୀ ଡ୍ରେସ୍ ସିଲେଇ ହେଉଛି ପଞ୍ଜାବୀ ଡ୍ରେସ୍ଟା ଝିଅ ପିଲାଙ୍କର ନା ପୁଅ ପିଲାଙ୍କର ପୁଅ ପିଲାଙ୍କର ଦୁଇଟାଯାକ ପଡ଼ିଯାଉଛି ଚାରିଶ ଟଙ୍କା ଉପରଟା ପଡ଼ିଯାଉଛି ଅଢ଼େଇଶ ତଳଟା ପଡ଼ିଯାଉଛି ଦେଢ଼ଶହ ହଁ ଡିଜ଼ାଇନ୍ ହେଲେ ଅଧିକା ଦାମ୍ ପଡ଼ିଯିବ ନାହିଁ ଡିଜାଇନ୍ ଆମେ କରିଦେବୁ ଏମ୍ବ୍ରୋଡ଼େରୀ ମେଶିନ୍ରେ ଏମ୍ବ୍ରୋଡ଼େରୀ ହେଲେ ଡିଜାଇନ୍ ବାହାରିବ ଆଉ ହଁ ହଁ ହେବ ହଁ ତିନି ଚାରି ଦିନ ଟାଇମ୍ ଲାଗିବ ୟୁନିଫର୍ମ୍ ଡ୍ରେସ୍ ପାଇଁ ଆଉ ହଁ ହଁ ହଁ ହଁ ହଁ

ହଁ ଆଉ ଦଶ କୋଡ଼ିଏ କମିଯିବ ପଚାଶ ଟଙ୍କା ଆଉ ହଉ ଠିକ୍ ଅଛି